ଆମର ତ ଜମି କମ୍ ଅଛି ଆରୁ ଯୋ କମ୍ ଜମି ନ ତ ହଲ୍ ବଲ୍ଦ ଯେନ୍ତା ହଉଛି ସୋଟାକ ଆମେ ଭଡ଼ାଟିଆ ନୁ ନୁଆ କରି ଇଏ କରୁଛେ ତା'ପରେ ପାସର୍ ଜମିବାଲା ଆମର୍ ଯେ ଜମି କମଉଛି ସେଇଟା ଜମି ଆମର୍ ଟାଇମ୍ କେ ସେ କାମ୍ କରୁଛି ସେ ତାର୍ ଟାଇମ୍ କେ ଆମେ କାମ୍ କରୁଛୁଁ ଦୁଇ ଲୋକ ମିଶି ଜୁଲି କରି କାମ କରୁଚୁଁ ଆର୍ ସେନର୍ ସୁବିଧାଟା ଆମେ ଦୁଇ ଚାର୍ ଦିନ୍ ନଉଛୁ ଆର୍ ସବୁବେଲେ ଏନ୍ତା କରି ଆମର୍ ପୂର୍ବ ପୁରୁଷୁନୁ ପୂର୍ବ ପୁରୁଷୁନୁ ଚଲ୍ତେ ଆସୁଛେଁ ଆର୍ ଏତ୍କି ଦିନ୍ ଯାଏଁ ତ ଚଲୁଆରା ଆଗ୍କେ ବି ଆମେ ଚଲାବୁଁ ବୋଲି କିରି ଆମର୍ ଭାବନା ହେ କୃଷି କୃଷି କର୍ବା କେ ଗଲେ ଆମକୁ ବହୁତ ପଇସା ଖର୍ଚ୍ଚା କରିବାରେ ପଡ଼ିଛି ସେଥିଲାଗି ବୋଲି କରି ଆମେ ଚାଷ୍ କେ ଆଗେନୁ ଆଗନୁ ଆମେ ମୂଲରୁ କର୍ତେଲ୍ ଆସୁଛୁଁ ଆର୍ ଆଗ୍କେ କର୍ତେ ଯିବୁଁ ଆମର୍ ଚାଷୀ ଆମର୍ ଭଗବାନ୍ ବୋଲି କେ ବିଚାର୍ କରିଛୁ ଆର୍ ଇଚାଷ୍ କଲେ ଆମର୍ କେବେ ନା କେବେ ଉନ୍ନତି ହଉଛି ଆର୍ ଉନ୍ନତି ହଉ ଥାଉ ବୋଲି ଆମର୍ ମାନଙ୍କର୍ ସମସ୍ତଙ୍କର ଆଶା ଆର୍ କିନ୍ତୁ ଆମର ଏଇଟା ତ ଆମେ କାହାରି କେ ଜମିନ୍ ନେ କରିବା ଯେ ଆମେ ଦୁସରା ଲୋକର୍ ଚାଷ୍ କରି କରି ସେଟାକେ ସବୁ ଦେମୋ ଆଡ଼ୁ ଆମେ ମେଲା ହାତରେ ନେବୁଁ ବୋଲି ନାଇଁ କହି ପାରିବୁ ବୋଲି କରି ଭାବନା ହେ